ଆମ ରାଜ୍ୟ ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିର କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଏବଂ ଭୁବନେଶ୍ୱର ର ଲିଙ୍ଗରାଜ ମନ୍ଦିର ଖଣ୍ଡଗିରି ଧଉଳି ନନ୍ଦନ କାନନ ଇତ୍ୟାଦି ବୁଲିବା ପାଇଁ ପରିବାର ଲୋକ ଙ୍କ ସହିତ ଯାଇଥିଲି ଏହା ଦ୍ୱାରା ମୋର ପୁରୁଣା ସଂସ୍କୃତି ପରମ୍ପରା ପ୍ରାଚୀନ ଇତିହାସ ଗୁଡ଼ିକ ମାନେ ପଡ଼ିଥିଲା ଦେଶ ବାହାରକୁ ଆମେରିକା ଅଷ୍ଟ୍ରେଲିଆ ଦୁବାଇ ବୁଲିବାକୁ ଯାଇ ସେଠାରେ ବଡ଼ ବଡ଼ ଘର ଆମକୁ ଆଚମ୍ବିତ କରିଦେଇଥିଲା ତେଣୁ ଆମେ ବୁଲିବା ପାଇଁ ଯାଇଥିଲୁ ସେ ସବୁ କିପରି ଭାବରେ ହୋଇଛି ଆମକୁ ବହୁତ ଭଲ ଲାଗିଥିଲା